ଉଦାହରଣ କହିବାକୁ ଗଲେ ଯେ କୌଣସି ଆମ ଗାଁ ଗହଳିର ଲୋକମାନେ ବ୍ୟାଙ୍କରୁ ମଧ୍ୟ ଅନେକ ମାତ୍ରାରେ ଋଣ ଆଣିପାରନ୍ତି ନାହିଁ କାରଣ ବ୍ୟାଙ୍କର ଅଧିକ ମାତ୍ରାରେ ସୁଧ ମଧ୍ୟ ମାଗିଥାଏ ତେଣୁ କରି ଗାଁ ଗହଳିର ଲୋକମାନେ ସେହି ଗାଁ ଗହଳିର ଲୋକମାନଙ୍କ ଠାରୁ ହିଁ ଘର ଘରୁ ହେଉ କିମ୍ବା ପଡ଼ିଶା ଘର ହେଉ ଲୋକମାନଙ୍କ ଠାରୁ ମାନେ ଟଙ୍କା ଆଣିଥାନ୍ତି ଏବଂ ସେମାନଙ୍କୁ କମ୍ ମାନେ କମ୍ ସୁଧରେ ସେମାନଙ୍କୁ ଟଙ୍କା ମଧ୍ୟ ସୁଝିଥାନ୍ତି ସେହି ମାନଙ୍କ ଠାରୁ ଋଣ ଆଣି ସେମାନେ ତାଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟରେ ଲଗାଇଥାନ୍ତି ବ୍ୟାଙ୍କରୁ ଋଣ ଆଣିବା ଦ୍ୱାରା ସେମାନଙ୍କୁ ଅଧିକ ପରିମାଣର ସୁଧ ଦେବାକୁ ପଡ଼ିଥାଏ ସେଥିପାଇଁ ସେମାନେ ଗାଁ ଗହଳି ବନ୍ଧୁ ବାନ୍ଧବ ହେଉ କିମ୍ବା ପଡ଼ିଶା ଘର ହେଉ ତାଙ୍କ ଠାରୁ ଋଣ ଆଣି ସେମାନେ ତାଙ୍କର ବିଭିନ୍ନ କାର୍ଯ୍ୟରେ ଲଗାଇ ସେମାନଙ୍କୁ କମ୍ ପରିମାଣର ସୁଧ ଆକାରରେ ସୁଝିଥାନ୍ତି